ବିଭିନ୍ନ ଋତୁରେ ବିଭିନ୍ନପ୍ରକାର ଚାଷ କରାଯାଇଥାଏ ଏପ୍ରିଲ୍ ମାସ ଶେଷ ସୁଦ୍ଧା ନଳିତା ଚାଷ କରାଯାଏ ନଳିତା ବୁଣିବା ପୂର୍ବରୁ ଜମିକୁ ମୋଡ଼ ପତ୍ର ଲଙ୍ଗଳ ଓ କଲ୍ଟିଭେଟର୍ ଦ୍ୱାରା ଭଲ ଭାବେ ଗୁଣ୍ଡ କରି ଘାସ ଲଟା ସଫା କରି ଲୁହା ମଇ ଦ୍ୱାରା ସମତଳ କରିଦିଅନ୍ତୁ ଶେଷ ଓଡ଼ ଚାଷରେ ଏକ ପ୍ରତି ପିତା ନଳିତାରେ ବିଡ଼ା ନଳିତାରେ ବାର କିଗ୍ରା ଯବକ୍ଷାରଜାନ ବାର କିଗ୍ରା ଫସ୍ଫରସ୍ ଓ ବାର କିଗ୍ରା ପଟାସ୍ ଦିଅନ୍ତୁ ସେହିପରି ମଧୁର ନଳିତାରେ ଆଠ କିଗ୍ରା ଯବକ୍ଷାରଜାନ ଆଠ କିଗ୍ରା ଫସ୍ଫରସ୍ ଆଠ କିଗ୍ରା ପଟାଶ୍ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ ଦେଖିବେ ଭଲ ଚାଷ ହେବ ଧାନ ଚାଷ ବି କରାଯାଏ ଧାନ ପୃଷ୍ଟ ହେବା ସମୟରେ ଧାନ ବିଲରେ ପାଞ୍ଚରୁ ସାତ ସେମିରେ ଛିଡ଼ା ପାଣି ରଖନ୍ତୁ କାଣ୍ଡବିନ୍ଧା ପୋକ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଦୁଇ ମିଲି ମନୋ କ୍ରୋଟୋଫସ୍ ଓ କ୍ଲୋରୋଫାଇରି ଫାଇରିଫର୍ସ ମିଶାଇ ସିଞ୍ଚନ କରନ୍ତୁ କେଣ୍ଡା ଅବସ୍ଥାରେ ଗନ୍ଧି ପୋକ ଲାଗିଲେ ଏକ ଲିଟର୍ ପାଣିରେ ତିନି ମିଲି ମାଲାଥିଆନ୍ ଗୋଳାଇ ସିଞ୍ଚନ କରନ୍ତୁ ମହିଷା ରୋଗ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଏକ ମିଲି ହିିନୋଶନ୍ ବା ଏକ ଗ୍ରାମ୍ କାର୍ବୋନ୍ଡିଜିମ୍ ମିଶାଇ ସିଞ୍ଚନ କରନ୍ତୁ କେଣ୍ଡାରେ ଶତକଡ଼ା ଅଶୀରୁ ନବେ ଭାଗ ଧାନ ପାଚିଲେ କାଟି ଅମଳ କରନ୍ତୁ ମକା ଚାଷ ବି କରାଯାଏ ପନ୍ଦର ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ କୌଣସି ପରିସ୍ଥିତିରେ ମକା ବିଲରେ ଅଧିକ ପାଣି ରଖନ୍ତୁ ନାହିଁ କିମ୍ବା ଜଳ ଅଭାବରୁ ଗଛକୁ ଝାଉଁଳିବାକୁ ଦେବେ ନାହିଁ ଡାଲି ଜାତୀୟ ଫସଲ ବି କରାଯାଏ ଫୁଲ ଧରିବା ଓ ଦାନା ପୃଷ୍ଟ ହେବା ସମୟରେ ଆଠରୁ ଦଶ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ ଛୁଇଁ ବିନ୍ଧା ଓ ପତ୍ରକଟା ପୋକ ଆକ୍ରମଣ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଦୁଇ ମିଲି ଏଣ୍ଡୋସଲ୍ଫାନ୍ ମିଶାଇ ସିଞ୍ଚନ କରନ୍ତୁ ଚିନାବାଦାମ୍ ବି ଚାଷ କରାଯାଏ ଫୁଲ ଧରିବା ଓହଳ ଆସିବା ଓ ଦାନା ଧରିବା ସମୟରେ ଦଶରୁ ବାର ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ ପତ୍ର ଓକୁଣି ଓ ଥ୍ରୀପସ୍ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଦୁଇ ମିଲି ମନୋକ୍ରୋଟୋଫସ୍ ସିଞ୍ଚନ କରନ୍ତୁ ସୂର୍ଯ୍ୟମୁଖୀ ଫୁଲ ବି ଚାଷ କରାଯାଏ ଫୁଲ ଧରିବା ଓ ମଞ୍ଜି ପୃଷ୍ଟ ହେବା ସମୟରେ ଦଶରୁ ବାର ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ ପତ୍ର ଡିଆଁ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ଲିଟର୍ ପାଣି ପ୍ରତି ଚାରି ଗ୍ରାମ୍ ସେଭିନ୍ ସିଞ୍ଚନ କରନ୍ତୁ ରାଶି ଚାଷ ବି କରାଯାଏ ଫୁଲ ଧରିବା ଓ ଧାନ ପୃଷ୍ଟ ହେବା ସମୟରେ ଜମିର ପାଗ ଦେଖି ଦଶରୁ ପନ୍ଦର ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ ଆଖୁ ଚାଷ ବି କରାଯାଏ ଆଖୁ ଲଗାଇବାର ଷାଠିଏ ଦିନ ବେଳକୁ ଦ୍ୱିତୀୟ ଥର କୋଡ଼ା ଖୋସା କରି ଅନା ବନା ଘାସ ଲଟା ସଫା କରି ହୁଡ଼ା ଟେକି ଅନୁମୋଦିତ ସାର ପ୍ରୟୋଗ କରନ୍ତୁ ସଅଳ କାଣ୍ଡ ବିନ୍ଧା ପୋକ ଆକ୍ରମଣ କଲେ ଏକ ଲିଟର୍ ପାଣି ପ୍ରତି ଦୁଇ ମିଲି କ୍ଲୋରୋଫାଇରିଫିସ୍ ପତ୍ର ସିଞ୍ଚନ ଓ ମୂଳ ଭିଜା କରନ୍ତୁ ବନ୍ଧାକୋବି ବି ଚାଷ କରାଯାଏ ପତ୍ର ବିନ୍ଧା ପୋକ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଏକ ମିଲି ନୁଭାନ୍ ପତ୍ର ସିଞ୍ଚନ କରନ୍ତୁ ପିଆଜ ଚାଷ ବି କରାଯାଏ ଊକୁଣିଆ ପୋକ ଓ ପତ୍ର ପୋଡ଼ା ରୋଗ ପାଇଁ ଏକ ଲିଟର୍ ପାଣି ପ୍ରତି ଦୁଇ ମିଲି ହିସାବରେ ମନୋକ୍ରୋଟୋଫସ୍ ଓ ପାଞ୍ଚ ଗ୍ରାମ୍ ହିସାବରେ ବ୍ଲାଇଟକ୍ ପଚାଶ ଗୋଲାଇ ପତ୍ର ସିଞ୍ଚନ ଦଶ ଦିନ ଅନ୍ତରରେ ଦୁଇ ଥର କରନ୍ତୁ ପୋଟଳ ଚାଷ ବି କରାଯାଏ ଝାଉଁଳା ରୋଗ ଦେଖାଦେଲେ ହେକ୍ଟର୍ ପ୍ରତି ପାଞ୍ଚଶହ ଗ୍ରାମ୍ ବ୍ରାଭିିଷ୍ଟିନ୍ ପାଞ୍ଚଶହ ଲିଟର୍ ପାଣିରେ ମିଶାଇ ସିଞ୍ଚନ କରନ୍ତୁ କଖାରୁ ଜାତୀୟ ଫସଲ ଲାଗି ସକାଳ ଛଅଟାରୁ ସାତଟା ମଧ୍ୟରେ କୃତ୍ରିମ ଉପାୟରେ ପରାଗ ସଂଗମ କଲେ କଖାରୁ ଜାତୀୟ ଫସଲରେ ଅଧିକ ଫଳ ମିଳେ ଟମାଟୋ ଚାଷ ବି କରାଯାଏ ଫଳ ସଢ଼ା ଓ ଫଳ ବିନ୍ଧା ପୋକ ଦେଖାଦେଲେ ଏକ ଲିଟର୍ ପାଣିରେ ଦୁଇ ମିଲି ଏଣ୍ଡୋସଲ୍ଫାନ୍ ଓ ପାଞ୍ଚ ଗ୍ରାମ୍ କପର୍ ଆର୍ଟିିକ୍ଲୋରାଇଡ଼୍ ମିଶାଇ ପତ୍ର ସିଞ୍ଚନ କରନ୍ତୁ ବାଇଗଣ ଚାଷ ଲାଗି କାଣ୍ଡ ବିନ୍ଧା ଓ ଫଳ ବିନ୍ଧା ପୋକ ପାଇଁ ଏକ ଲିଟର୍ ପାଣିରେ ପାଞ୍ଚ ଗ୍ରାମ୍ କାର୍ବୋରିଲ୍ ମିଶାଇ ସିଞ୍ଚନ କରନ୍ତୁ କଦଳୀ ଚାଷ ବି କରାଯାଏ ଝାଉଁଳା ରୋଗ ଦେଖାଦେଲେ ଏକ ଲିଟର୍ ପାଣି ପ୍ରତି ଏକ ଗ୍ରାମ୍ ଫ୍ରାଣ୍ଟୋମାଇସିନ୍ ଏକ ଗ୍ରାମ୍ ବାଭିିଷ୍ଟିନ୍ ପାଞ୍ଚ ଗ୍ରାମ୍ ବ୍ଲାଇଟକ୍ସ ପଚାଶ ମିଶାଇ ପତ୍ର ସିଞ୍ଚନ କରନ୍ତୁ ଛତୁ ଚାଷ ବି କରାଯାଏ ଧିଙ୍ଗିରି ଛତୁ କୋଡ଼ିଏରୁ ତିରିଶ ଡିଗ୍ରୀ ସେଲ୍ସିୟସ୍ ଉତ୍ପାଦ ଓ ବାୟୁର ଆଦ୍ରତା ସତୁୁରୀରୁ ପଞ୍ଚାନବେ ପ୍ରତିଶତ ଥିବା ସ୍ଥାନରେ ଚାଷ କରନ୍ତୁ